ମର୍ ନାଁ ବଦ୍ରୀନାଥ୍ ବେହେରା ମତେ ବାଡ଼ି ବଗିଚା କର୍ବାର୍ ଲାଗି ଭାରି ଭଲ୍ ଲାଗ୍ସି ହେତିରଲାଗି ମୋର୍ ବାଡ଼ିରେ ବଡ଼୍ ବଡ଼୍ ଗଛ ହିସାବ୍ରେ ଆମ୍ବ ପଣସ ଲେମ୍ବୁ ପିଜୁଳି ଇସବୁ ଲଗେଇଚେଁ ଆର୍ ଲତା ହିସାବ୍ରେ ଏବେ କଖାରୁ ଲଗେଇଛେଁ ମାଖ୍ନ ଲଗେଇଛେଁ ଛଂଟା ଲଗେଇଛେଁ ଆରୁ ଝୁଡ଼ୁଙ୍ଗ ଲଗେଇଛେଁ ଆରୁ ପନିପରିବା ବଏଲେ ବାଇଗଣ୍ ପାତାଲ୍ଘଣ୍ଟା ଭେଣି ଲଙ୍କା ଇସବୁ ଲଗେଇଛେଁ କାହିଁଥିର୍ ଲାଗି ମୁଁ ଗୁଟେ ଗରିବ୍ ଦୁଃଖୀ ଲୋକ୍ ବଜାର୍ରୁ ମହଙ୍ଗା ପନିପରିବା ଘିନିକିରି ମୋର୍ ପରିବାର୍କେ ନାଇଁ ଚଳେଇପାରେ